ହଁ ସବୁ ପିଲା ଛୁଆ ମାନକର୍ ଭାଗ୍ ନେବାର୍ କଥା ଆଉ ସବୁ ଖେଲବାର୍ କଥା ଆଉରୁ ବିଭିନ୍ନ ପ୍ରକାର୍ ଖେଲ୍ ଅଛେ ଯେନ୍ତା କି ତାର୍ ମାନେ କ୍ରିକେଟ୍ ହେଲା ବଲ୍ ହେଲା ବେଡ଼ମେଣ୍ଟନ୍ ହେଲା ଲୁଡୁ ହେଲା ବିଭିନ୍ନ ପ୍ରକାର୍ ଖେଲ୍ ଅଛେ ଯେନ୍ତା କରି ସେଇ ଖେଲ୍ ଗୁଡ଼ାକ ଖେଲେଇ କରି ଛୁଆ କୁ ଊତ୍ସାହିତ କରବାକେ ପଡ଼ବା ଊତ୍ସାହିତ କଲେ ଛୁଆ ମାନକର୍ ଊତ୍ସାହିତ ହେବା ଆରୁ ସେ ଊତ୍ସାହିତ ହେଲେ ସେମାନଙ୍କୁ କିଛି କିଛି ପ୍ରାଇଜ୍ ବି ଦେମା ପ୍ରାଇଜ୍ ପାଇଲେ ଛୁଆ ମାନକୁ ଊତ୍ସାହିତ ହେଲେ ଉସତ ଆନନ୍ଦ ହେବେ ଆରୁ ଆଗକେ ବି ଯିବେ ଯେନ୍ତା କି ତମେ ଆମର୍ ଓଡ଼ିଶା ର ଦେଶ ର ଗୌରବ ହେ ଆଉ ତାକୁ ଆମେ କେନ୍ତା କିର୍ କରମା ଆମେ ଶିଖାମା ତାହାକୁ କେନ୍ତା କିରି ସେ ଛୁଆ ମାନେ ସେଇ ଜିନିଷ୍ ଟା ଶିଖି ପାରବେ ଆର୍ ଅନେକ ଛୁଆ ମାନେ କିଏ କ୍ରିକେଟ୍ ଖେଲବାର୍ ଲାଗି ପସନ୍ଦ କରସି କିଏ ଭଲିବଲ୍ ଖେଲବାର୍ ଲାଗି ପସନ୍ଦ କରସି କିଏ ବଲ୍ ଖେଲବାର୍ ଲାଗି ପସନ୍ଦ କରସି ବିଭିନ୍ନ ପ୍ରକାର୍ ଛୁଆ ମାନେ ବିଭିନ୍ନ ପ୍ରକାର୍ ଖେଲ୍ ମାନକେ ପସନ୍ଦ କରୁସନ୍ ଯାହାର ଯେନ୍ ପସନ୍ଦ ଗୁଡ଼ାକ ଅଛେ ସେ ପସନ୍ଦ କେ ଆମେ ତାହାକେ ଶିଖାମା ଯେନ୍ତା କି ତମର୍ ସେ ଆଗକେ ବଢ଼ବା କିଛି ଆଗକେ ବଢ଼ିକିରି କିଛି ଉନ୍ନତ୍ତି କରବା ଯେନ୍ତା କି ଆମର୍ ଦେଶ ର ଗୌରବ ହେବା ଆମର୍ ମାନ୍ ସମ୍ମାନ ରହେବା ତେଣୁ କରି ଆମେ ସମସ୍ତେ ଚାହେଁବା ଯେ ସେ ଛୁଆ ଆଗକେ ଶିଖାମା ତାକେ ଆଗକେ ବଢ଼ାମା ଆଉ ତାହାକେ ଆମେ ପ୍ରତ୍ସାହିତ କରମା ଯେନ୍ତା କି ତାର୍ ମାନେ ଆମର୍ କ୍ରିକେଟ୍ ହେଲା କି ଭଲିବଲ୍ ହେଲା କି ବଲ୍ ହେଲା ବିଭିନ୍ନ ପ୍ରକାର୍ ଖେଲ୍ ଅଛି କିନ୍ ଛୁଆ କେନ୍ ଜିନିଷେ ଶିଖବା ତାହାକେ ଆମେ ଦେଖମା ସେ ଛୁଆ କେନ୍ ଦିଗ୍ କେ ଯାଉଛି କେନ୍ତା ଶିଖିବାର୍ ଲାଗି ଚାଁହୁଛି ସେଟା ଆମେ ସେ ଛୁଆ କେ ଧରାମା ଶିଖାମା ଯେନ୍ତା କି ତାର୍ ମା ସେ ଛୁଆ ସାଙ୍ଗେ ସାଙ୍ଗେ ଧରି ପାରବା ସାଙ୍ଗେ ସାଙ୍ଗେ ଖେଲି ପାରବା ସାଙ୍ଗେ ସାଙ୍ଗେ ଜିନିଷ୍ ଟା କରି ପାରବା ତେଣୁ କରି ଆମେ ସେ ଦିଗ୍ କେ ଆମେ ଯିମା ଆଉ ତାକେ ଶିଖାମା